ହଁ ହଁ ମୁଁ ଫଟୋ ଷ୍ଟୁଡ଼ିଓବାଲା

ହଁ ହଁ ଆସନ୍ତୁ

ହଁ ହଁ ହଁ କର

ହଁ ଠିକ ଅଛି ହଁ ହଁ ଆପଣ ଆସନ୍ତୁ ହଁ ଆସନ୍ତୁ ମୁଁ ଟାଇମ୍ ଦେଇକି ଆପଣଙ୍କୁ କହି ପାରିବି ହଁ ହଁ ହଁ ଠିକ ଅଛି ଆପଣ ନେଇ ଆସନ୍ତୁ ସେମାନଙ୍କୁ ହଁ ହଁ ହୁଁ ହଁ ବାହାଘର ବ୍ରତ ସବୁ ସବୁ ହୋଇପାରେ ଏଇଠି ନାଁ ନାଁ ନାଁ କିଛି ନାଁ ନାଁ କିଛି ପ୍ରୋବ୍ଲେମ୍ ହୋଇପାରିବନି ଆମେ ସବୁ କରି ପାରିବୁ ଷ୍ଟୁଡିଓ ମାନେ ସବୁ ସେଇଠି ଆରେଞ୍ଜମେଣ୍ଟ୍ ହୋଇପାରିବ ଟାଇମ୍ ଟାଇମ୍ ଅଛି ଆପଣ ଆସନ୍ତୁ ହଉ ହଉ ଠିକ ଅଛି ହଁ ହଁ ହଁ ଠିକ ଅଛି ଆପଣ ଆସନ୍ତୁ ହଉ ରଖ ହଁ ହଁ ଠିକ ଅଛି

ହଁ ହଁ ହଁ ଟି ଭି ଲଗେଇବି ଆପଣ ନେଇକି ଫୋନ୍ କରିକି ଆସିବେ ହେଲା

ହଁ ହଉ ଠିକ ଅଛି ହଁ ଫଟୋ ହଁ ଉଁ ନାଇଁ ଭଲରେ କରିକି ଦିଆ ହେବ ମୁଁ ବି ରେଟ୍ ଭଲ ଲଗେଇବି ଆପଣ ଆସନ୍ତୁ

ହଁ ହଁ ଆଉ ହଁ ଆପଣ ସନ୍ଧ୍ୟାରେ ଆସନ୍ତୁ ପାଞ୍ଚଟାରୁ ଆଠଟା ଭିତରେ ହୁଁ ପାଞ୍ଚଟାରୁ ଆଠଟା ଭିତରେ ଆସନ୍ତୁ ସକାଳେ ଦଶଟାରୁ ଗୋଟେ ଭିତରେ ଆସନ୍ତୁ ଠିକ ଅଛି